ମୁଁ ମନେରଖି ଥିବା ପାଞ୍ଚଟି ତାରିଖର ନାମ ପନ୍ଦର ନଭେମ୍ବର ଦୁଇହଜାର ବାର ଦୁଇ ଜାନୁୟାରୀ ଦୁଇହଜାର ଚଉଦ ନଅ ସେପ୍ଟେମ୍ବର ଦୁଇହଜାର ପନ୍ଦର ପଚିଶ ଡିସେମ୍ବର ଦୁଇହଜାର କୋଡ଼ିଏ ଅଠେଇଶ ଜୁନ ଦୁଇହଜାର ଏକୋଇଶ